ସାଧାରଣତଃ ମୁଁ ଯେତେବେଳେ କଲେଜ୍ରେ ପାଠ ପଢ଼ୁଥିଲି ସେତେବେଳେ ଆମର ଯିଏ ପିଟି ପିଟି ଟିଚର୍ ଥିଲେ ଶିକ୍ଷକ ଥିଲେ ସେ ଆମକୁ ବିଭିନ୍ନ ପ୍ରକାର ଯୋଗ ଶିକ୍ଷା ମଧ୍ୟ ଦେଇଥାନ୍ତି କଲେଜ୍ରେ ଆଉ ସେଦିନ ପାଖରୁ ମୋର ଗୋଟେ ଅଭ୍ୟାସ ହେଇଯାଇଛି ଯେ ମୁଁ କେମିତି ଯୋଗ କରିବି କାଇଁ ନା ସେ ଯୋଉ ଯୋଗ ଶିଖେଇବା ଦ୍ୱାରା ମୁଁ ସେଥିରେ ମୁଁ ବହୁତ୍ ଅନୁପ୍ରାଣିତ ହୋଇ ମୁଁ ସେ ଯୁଗକୁ ମୁଁ ପ୍ରତିଦିନ ସାର୍ ଙ୍କ ସହିତ ମୁଁ ଶିଖେ ଆଉ ଯୋଗ ଶିଖିକି ମାନେ କଲାପରେ ମତେ ଗୋଟେ ଅନୁଭବ ହେଲା ଯୁଗରେ ମତେ ବହୁତ୍ କିଛି ଫାଇଦା ମିଳୁଚି ସେଥିପାଇଁ ମୁଁ ସାର୍ ଶିଖାଉଥିବା ପ୍ରତିଟି ଯୋଗ ଯଉଟାକି ମୋ ଦେହକୁ ଓ ଉଁ ଠିକ୍ ଲାଗେ ଯଉଟା ମତେ ପସନ୍ଦ ଆଉ ମୁଁ ଜାଣେ ଯେ ହଁ ଏଇ ଯୁଗ ଟା କଲେ ମୋ ଦେହ ପାଇଁ ଏଇଟା ଭଲ ଆଉ ସେଇ ଯୋଗକୁ ମୋର ସବୁଦିନ ପାଇଁ ଏଇଟାକୁ ଆପଣେଇ ନେଲି ଆପଣେଇ ନେଇ ସାରିଲାପରେ ଯେତେବେଳେ ମୁଁ ଯୋଗ ଯେତେବି ଯୋଗ କରୁଛି ସେ ଯୁଗରେ ମୁଁ ମୋର ଉଁ ନିଜର ଦେହ ମନ ଉଁ ମାନସିକ ଚିନ୍ତା ଏସବୁ ଠିକ୍ ରହୁଛି ଆଉ କୌଣସି ପ୍ରକାର ରୋଗ ବୈରାଗ ଏତେ ଶୀଘ୍ର ମୋତେ ମାଡ଼ି ବସୁନି ଆଉ ସବୁବେଳେ ମୋତେ ଫିଟନେସ୍ ମିଳୁଛି ମାନେ ଦେହସାରା ମୋତେ ଦେହଟା ପୁରା ରିଲାକ୍ସ ରହୁଛି ସେଥିପାଇଁ ମୋତେ ଏ ଯୋଗ ଶିଖିବାଦ୍ୱାରା ମୋତେ ବହୁତ ଏଥିରେ ମୁଁ ବହୁତ୍ ଖୁସି ମାନେ ଯୋଗରେ ଉଁ ଆଉ ତା ସହିତ ମୋ ପରିବାରର ଲୋକଙ୍କୁ ସମସ୍ତଙ୍କୁ ମଧ୍ୟ ମୁଁ କୁହେ ସମସ୍ତେ ଯୋଗ କର ଯୋଗ କଲେ ସମସ୍ତେ ଖୁସିରେ ରହିବ ସୁସ୍ଥ ରହିବ ମନ ଶାରୀରିକ ମାନସିକ ଶାରୀରିକ ସବୁପ୍ରକାର ଦୁଃଶ୍ଚିନ୍ତା ରୁ ମୁକ୍ତି ରହିବ ସେଥିପାଇଁ ଯୋଗକରିବା ନିହାତି ଦରକାର